ଆଜ୍ଞା ଜୁହାର ଆମ ଛୁଆର ମା ବାପ ମାନଙ୍କର ମିଟିଂ କରମା ବୋଲେ କହୁଥିଲେ ପରେ ବୋଲେ ସେଟା କେବେ କରମା ଯେ କହନ ହଁ ବୋଲେ ଆଣିବା ଆମେ ସୋମବାର ଦିନ ଆଣିକି ରଖ ମିଟିଂଟା ଯେ ଭଲ ହେତା ସବୁ ମା ବାପ ମାନେ ବି ପହଞ୍ଚି ପାରତେ ନିଜ ନିଜ ଛୁଆ ମାନଙ୍କର ତାଙ୍କର ବିଷୟ ଜାଣିପାରତେ ତାଙ୍କ ମ୍ୟାଥମାନ୍ ବି ଜାଣିପାରତେ ବୋଲେ ଠିକ ହେନ୍ତା ବୋଲେ ଭାବୁଚେ ହଁ ହଁ ନାଇଁ ଜଲଖିଆର ବ୍ୟବସ୍ତା କରବେ ସମୟ ହେଲେ ହେବା ପଛେ ନିଜ ନିଜ ଛୁଆ ମାନଙ୍କର ଭବିଷ୍ୟତ କଥା ସେଟା ନିଜେ ଆନିଆ ମାନଙ୍କର ନେଇକି ନ ବୁଝେକେ ବୋଲେ କାହା ବୁଝିବେ ସେଟା ନିଜ ତାଙ୍କ ଛୁଆ ମାନଙ୍କରଟା କେତେ କେମିତି କମିଛି ତା ସହିତ ଜାଣିବେ ସେ ବିଷୟରେ ଧରିକରି ଆମର ଜଣ ଭୋଜନ ହଁ ହଁ ଆପଣଙ୍କ ଇଚ୍ଛା ସେଟା ନାଇଁ ଆପଣଙ୍କର ଇଚ୍ଛା ମଧ୍ୟାନ୍ନ ଛୁଆ ମାନଙ୍କ ସାଙ୍ଗେ ମଧ୍ୟାନ୍ନ ଭୋଜନ ଦେବେ ବୋଲେ ଦେଲା ସମୟ ଦେଲେ ଭଲ କଥା ସେଟା ସମସ୍ତେ ସେହି ଅନୁସାରେ ଆମେ ଯିମୁ ନାଇଁ ସେତିକି ହଁ ହଁ କଣ କୁହନ୍ତୁ ଭଲ ହବା ସବୁ ହଁ ହଁ ଭଲ ଭଲେ ଏଟା ସବୁ ଆମର ମା ବାପ ମାନେ ଜାଣିବାର ସବୁ ଜରୁରୀ ହେ ଆମର ଛୁଆମାନ କେତେ ଉନ୍ନତି କଲେନ କଣ ଉନ୍ନତି କରିଛନ କେନ୍ତି ତାଙ୍କର ବେଶୀ ମନ ଅଛି କିନ ବିଜ୍ଞାନ ଠି ମନ ଅଛି କି ଗଣିତରେ ମନ ଅଛି କି ଡ୍ରଇଂ କି ମନ ଅଛି ସବୁ ସେଟା ମାନେ ଆମେ ମା ବାପା ଜାଣିବା ଜରୁରୀ ସେଟା ଆଜ୍ଞା ତମକୁ କଲ ମାନେ କରିମେ ଆଜ୍ଞା କଲ ମଧ୍ୟମେ ଜନାମା ମେସେଜ୍ ମାନେ ଆପଣ ତ ରଖିଥିବେ ଆମର କମିଟି ର ସବୁ ଗ୍ରୁପର ସେଟା ଛାଡ଼ି ଥିବି ତ

ହଁ ଆଜ୍ଞା ଭଲ ହେବା

ହଁ ଆଜ୍ଞା ସବୁ କହିଦମା ସବୁ ଆସିବେ ହଉ ସିନେ ଭଲ ହବା ନମସ୍କାର